ହଁ ମୁଁ ଗୀତା ପଢ଼େ ଯେଉଁଥିରେ କି ବହୁତ୍ କିଛି ଧାର୍ମିକ ଗ୍ରନ୍ଥ ଶିଖିବାକୁ ମିଲେ ମନୁଷ୍ୟର ନୀତିଦିନିଆ କର୍ମ କରବାର୍ ଟା ଶିଖିବାର୍କେ ମିଲସି ଆଉ ଯେନ୍ତା କି ଭଲ୍ ଲୋକମାନଙ୍କର୍ ଲାଗି ବଞ୍ଚିବାର୍ ଜୀବନଶୈଳୀକେ ନେଇକରି ଶ୍ରୀକୃଷ୍ଣ ଭଗବାନ୍ ବହୁତ୍ କିଛି କହେବାର୍କେ କହିଛନ୍ ଗୀତା ପୁସ୍ତକରେ ଆଉ ଏଇ ଜିନିଷଟା ପାଠ୍ୟକ୍ରମରେ ବି ଯଦି ହେବା ବୋଲେ ଉଚିତ୍ ହେବା ଆଉ ଭଲ୍ ହେବା ଏଇ ଜିନିଷ୍ କେ ମୁଇଁ ଅଧ୍ୟୟନ କରିଛେଁ ଆରୁ ଗୀତାରେ ହିଁ ବହୁତ୍ କିଛି ଦୁନିଆରେ ଶିଖବାର୍କେ ମିଲିଛି ତା ପରେ ପରେ ଭାଗବତ ଅଛି ଧାର୍ମିକ ଗ୍ରନ୍ଥ ହିନ୍ଦୁ ଧର୍ମର ତାପରେ ବାଇବେଲ୍ ଅଛି ଯେନ୍ତାକି ଖ୍ରୀଷ୍ଟ ଧର୍ମର ତାପରେ କୁରାନ୍ ଅଛି ଯେନ୍ତା ଜୈନ ଧର୍ମର ଇ ଜିନିଷ୍ମାନେ କାଣା ଧାର୍ମିକ ଗ୍ରନ୍ଥରେ ବୋଲେ ଗୁଟେ ମଣିଷର ନୀତିଦିନିଆ ଲାଇଫ୍କେ ନେଇକରି କେନ୍ତା କରି ଆଗକେ ବଢ଼ବା ନିଜର କର୍ମ କରି କରି ନିଜର ଧର୍ମ ଯେନ୍ତା ପାଇବା ସେ ଜିନିଷ୍ ବିଷୟରେ କୁହାହେଇଚି ଇ ଜାଗାମାନଙ୍କୁ କୌଣସି ପ୍ରାଣୀ କି ଅହଙ୍କାର ନାଇଁ ହବାର୍ ଲାଗି କୁହାଯାଇଛେ କିଏ କାହା ସହିତ ଅହଙ୍କାର୍ ନାଇଁ ହେଇକରି କେନ୍ତା କରି ସବକେ ନେଇକରି ସାଙ୍ଗେ ରହିକରି ଆଗକେ ବଢ଼ମା ସେଇ ଜିନିଷମାନଙ୍କୁ ଏଇ ପୁସ୍ତକ୍ମାନଙ୍କୁ ରଚନା କରାଯାଇଛେ ଆର୍ ଏଟା ନୁ ହିଁ ବହୁତ୍ କିଛି ଶିଖବାର୍କେ ମିଲସି